ମୋର ପ୍ରିୟ ଖାଦ୍ୟ ଭାତ ଡାଲି ମାଛ ଛେଳି ମାଂସ ଛେଳି ମାଂସଟା ମୋର ବେଶୀ ପ୍ରିୟ ଆଉ ମୁଁ ମୋର ନିଜେ ଘରେ କରିକି ଖାଇବା ପାଇଁ ଭଲ ପସନ୍ଦ କରେ ଆଉ ଘରେ ବି ସମସ୍ତଙ୍କୁ ଦେବା ପାଇଁ ଖାଇବାକୁ ଦେବା ପାଇଁ ମୋତେ ବି ପସନ୍ଦ କରେ ମୋ ସ୍ୱାମୀ ବି ସେହି ଘର ଖାଦ୍ୟଟା ଭଲ ପସନ୍ଦ କରନ୍ତି ଆଉ ମୁଁ ନିଜେ ବନେଇକି ଭଲ ସୁନ୍ଦରକି କରେ ଆଉ ନିଜେ ବି ଖାଇବା ସମସ୍ତଙ୍କୁ ଦେବା ପାଇଁ ମଧ୍ୟ ଭଲ ଲାଗେ ମୁଁ ଭାତ ସାଙ୍ଗରେ ଛେଳି ମାଂସଟା ଖାଇବା ପାଇଁ ବେଶୀ ପସନ୍ଦ କରେ